ହ୍ୟାଲୋ ଆପଣ ଫଟୋ ଷ୍ଟୁଡ଼ିଓବାଲା କହୁଛନ୍ତି କି ହଁ ଆପଣ ଏଇ ସବୁ ଫଟୋ ଗୁଡ଼ାକ କେମିତି କେମିତି ରେଟ୍ ନଉଛନ୍ତି ଆପଣ ଇଏ ମିଡ଼ିଲ୍ ସିଙ୍ଗଲ୍ ତା'ପରେ ଛୋଟ ଫଟୋ ଗୁଡ଼ା କେମିତି ଏ ମାନେ ପାସପୋର୍ଟ ସାଉଜ୍ର ଫଟୋ ଗୁଡ଼ା କେମିତି ରେଟ୍ ନଉଛନ୍ତି

ହଁ ଆଚ୍ଛା ଶୁଣନ୍ତୁ ଆପଣ ଯଦି ଶହେ ଟଙ୍କା ହଁ

ଆଜ୍ଞା ଆପଣ ତ ମାନେ ମୁଁ କହିବା ଅନୁସାରେ ଆପଣ ସମସ୍ତେ ଏମିତି ଟିକେ ରେଟ୍ ନଉଛ ନା ଆପଣ ଟିକେ କମ୍ କଲେ ହୁଅନ୍ତାନି କି ଆମେ ତେବେ ଆମେ ବହୁତ ସାରା ଆଉ ସବୁଦିନେ ଆପଣଙ୍କ ପାଖେ ଆମେ ଦେବୁ ଫଟୋ ମାନେ ପାସପୋର୍ଟ ସାଇଜ୍ ସିଙ୍ଗଲ୍ ସବୁ କରିବା ପାଇଁ ଆପଣଙ୍କୁ ଦିଆହୁଅନ୍ତି ମୁଁ ଶହେଟା କରାଇବି ମାନେ କରାଇବି ଶହେ ଦୁଇଶହ ତିନିଶହ ଏମିତିଆଇ କରାଇଥାନ୍ତି କିନ୍ତୁ ଆପଣ କେମିତି ରେଟ୍ ରଖୁଛନ୍ତି କ'ଣ କରୁଛନ୍ତି ଟିକେ ଆମକୁ କମ୍ କରନ୍ତୁ ହଁ ସଂସ୍ଥାରୁ ବି ଏବେ ତ ମାନେ ବାହାଘର ସିଜନ୍ ଗୁଡ଼ା ଆସିଯାଉଛି ନା ସେଥିପାଇଁ ଟିକେ ସବୁ ଏଇସବୁ ଫଟୋ ଗୁଡ଼ାକୁ ଆମେ ବାଇଣ୍ଡିଙ୍ଗ କରାଇ ଥାଆନ୍ତୁ ସେଇସବୁ ଆଉ ଆଉ କହୁଥିଲୁ ଆଉ କ'ଣ ସେଥିପାଇଁ କହୁଛେ ଯେମିତି ମାର୍କେଟରେ ତ ଅଛି ଟିକେ ଆପଣ ମାନେ ସବୁ ମାନେ ଆପଣ ଏଇ ପାଖରେ ସବୁ ସବୁବେଳେ ଦିଅନ୍ତି ଆଉ କ'ଣ ସବୁ ତା'ପରେ ମୋର ରିଲେଟିଭ ସମସ୍ତଙ୍କୁ ବି କହିକିରି ଆପଣଙ୍କୁ ପାଖରେ କରା କରାଇଥାନ୍ତି ଆଜ୍ଞା ଆପଣ ମୋତେ ସେଇଭଳିଆ ହିଁ କହନ୍ତି ନିଜ ନିଜ କଥା ସମସ୍ତେ ସେଇଭଳିଆ ନିଜେ ନିଜେ ସମସ୍ତେ ସେଇଭଳିଆ ହିଁ କହନ୍ତି କିନ୍ତୁ ଟିକେ ଯଦି ଆମ ପାଇଁ ମା ମାର୍ଜିନ ରଖନ୍ତ ଭଲ ହୁଅନ୍ତା ଆଉ କ'ଣ କହିବା ପାସପୋର୍ଟ ସାଇଜ୍ର ଫଟୋ ଆମେ ଦୁଇଶହ ଦୁଇଶହ ଚାରିଶହ ଖଣ୍ଡେ କରାଇଥାନ୍ତି ମୁଁ ହେଲା ପାସପୋର୍ଟ ସାଇଜ୍ର ତା'ପରେ ହଁ ଆଉ ମ୍ୟାରେଜ୍ ଇଏର ଯେଉଁ ବଡ଼ ଗୁଡ଼ା ହୁଏନି ମାନି ସେଗୁଡ଼ା ଟିକେ କରାଇଥାନ୍ତି ଶହେ ଶହେ ଖଣ୍ଡେ ନାଇ ଆଜ୍ଞା ଏତେ ସାରାକୁ କରିକି କହୁଛୁ ତ ଆପଣ ଆଉ ଏମିତି ଶହେ ଟ ମାନେ ଦଶ ଟଙ୍କା କମ୍ କରିଦେଲେ କ'ଣ ହବ ଟିକେ ଆଉ ଟିକେ କମ୍ କରନ୍ତୁ